ଏଟା ବରା ଦୋକାନ ଚାଉଲ୍ ବରା ଅଛି

ଚାଉଲ୍ ବରା ସିଙ୍ଗଡ଼ା ପକୁଡ଼ି ଏଟା ସବୁ ନା ଚାଉଲ୍ ବରା ଚାଉଲ୍ ଥିବ ନା

ନାଇଁ ନାଇଁ ଚାଉଲ୍ ଦେଖ ଚାଉଲ୍ କେ ଫାଷ୍ଟ୍ ବତରାସାନ୍ ଫେର୍ ସେଥିରେ ରାଇସ୍ ପିସେଇକି ସେ ତେଲରେ ଛାଣି ଦେଇ ଥାନ୍ ନା ଦେଖ ପ୍ଲେଟ୍ ଆଇଚି ସେନ୍ତା ହେଇକି ଏ ଗୋଟେ ପ୍ଲେଟ୍ରେ କୁଡ଼ିଏଟା ରହିଲା ବଡ଼ା ବରା ଯେନ୍ତା କି କୁଡ଼ିଏଟା ବରା ରହିଲା ଦଶ ଟଙ୍କା ସେଟା କି ଦଶ ନାଇଁ ଗୋଟେ ପ୍ଲେଟ୍ରେ କୁଡ଼ିଏଟା ବରା ରହିଥିବ ଚାଳିଶ ଟଙ୍କା ହଁ

ତା'ର୍ ଉପରେ ଦିଆ ହେଇ ସିନା ପିଆଜ ଟିକେ ଦେଇ ଦଉଛନ୍ତି ସାଇଡ଼୍ରେ ତାପରେ ଚଟନି ବି

ହଁ ହଁ ହେବା ଯେ

ହଁ ହଁ ଚାଉଲ୍ ବରା ତ ଏଟା